ବାସନ ଧୋଇବାକୁ ହେଲେ ପ୍ରଥମେ ତାକୁ ପାଣିରେ କିଛି ସମୟ ପାଇଁ ଭିଜେଇ ଦବା ଦରକାର ଦେଲେ କ'ଣ ହୁଏନା ଆମେ ଖାଇ ସାରିଲା ପରେ ଯେଉଁ ଖାଦ୍ୟ ଚିକିଟାଗୁଡ଼ା ଲାଗିଯାଇଥାଏ ସେଗୁଡ଼ାକ ଧୋଇବା ପାଇଁ ସହଜ ହୁଏ ବାସନ ଷ୍ଟିଲ ହଉ ପ୍ଲାଷ୍ଟିକ୍ ହଉ ଫାଇବର୍ ହଉ କିମ୍ବା କାଚ ହଉ ସେଗୁଡ଼ାକରେ କ'ଣ ହୁଏନା ଟିକିଏ ଲିକୁଇଡ଼ ବା ବାସନ ମଜା ଲିକୁଇଡ଼ ହେଲା ପକାଇ ଦେଲେ ଧୀରେଧୀରେ ଘଷି ଦେଲେ ସେ ସହଜରେ ଛାଡ଼ିଯାଏ ତେଣୁ ଲିକୁଇଡ଼ଟା ହିଁ ସବୁଠୁ ସୁବିଧାଜନକ ବାସନ ଧୋଇବାପାଇଁ ଆଉ ସାବୁନରେ ବି ଛାଡ଼ିବ ଯେ କିନ୍ତୁ ଲିକୁଇଡ଼ର ହେଲେ କ'ଣ ହାତର ବି ସୁରକ୍ଷା ହବ ବାସନ ବି ଭଲସେ ଛାଡ଼ିଯିବ ଏବଂ ତାର ଯେଉଁ ଚିକିଟାଅଂଶ ଆଉ ତାଦେହରେ ଧଳାଧଳା ଯେଉଁ ଧୋଇ ସାରିବା ପରେ ଯେଉଁ ଧଳାଦାଗ ରୁହେନି ସେ ଦାଗ ବି ଆଉ ରହିବନି ବେଶୀ ଯଦି ତୈଳଯୁକ୍ତ ବାସନ ଥିବ ତାହାଲେ ଯେମିତିକି କଢ଼େଇ ହେଲା କିମ୍ବା କିଛି ଗୋଟେ ଯେଉଁଟା ଧରନ୍ତୁ ଆମିଷ ହେଲା ତେଣୁ ସେଇ ଖାଦ୍ୟ ଆମେ ଯେଉଁ ବାସନରେ ଖାଇଥାଉ ସେଗୁଡ଼ାକରେ କ'ଣ ତେଲିଆଅଂଶ ବହୁତ ଲାଗିକି ରହିଥାଏ ତାକୁ ସଫା କରିବାକୁ ହେଲେ ଟିକିଏ ପରିଶ୍ରମ ପଡ଼େ କିନ୍ତୁ ସେ ବି ସହଜ ହେଇପାରିବ କେମିତି ନା ଯଦି ଆମେ ଲିକୁଇଡ଼ର ୟୁଜ କରିବା ପୂର୍ବରୁ ସେଇ ବାସନରେ କିଛି ଭିନେଗାର ପକାଇଦେଇ ଯେଉଁ ଗୋଟେ ତାର ଜାଲି ଆସେନି ଯେଉଁଟାକ ଟିକିଏ ମାନେ ଅଁ ଭଲ ଭାବରେ ତେଲିଆ ଅଂଶଟାକୁ ଛଡ଼ାଇ ଦିଏ ସେଇ ଜାଲିରେ ଆଗେ ଭଲକି ଘଷିକି ତାର କଳାଦାଗ ସବୁ ଛାଡ଼ିଗଲା ଆଉ ତାପରେ ଯାଇକି ଭୀମ୍ ଲିକୁଇଡ଼ ହଉ କି ଯେକୌଣସି କମ୍ପାନୀର ବାସନମଜା ଡିସୱାସର ଲିକୁଇଡ଼ ହଉ ତାକୁ ପକାଇଦେଇକି ଭଲଭାବେ ଆଉଥରେ ଘଷିଦେଲେ ତୈଳଯୁକ୍ତବାସନ ବି ଭଲଭାବରେ ସଫାହେଇଯିବ